ହଁ ମୋ ଧର୍ମ ମୋତେ ସମାଜସେବା କରିବାରେ ବହୁତ ଶିକ୍ଷା ଦେଇଥାଏ କାହିଁକିନା ଆମ ଧର୍ମ ଯେମିତି ହିନ୍ଦୁ ଧର୍ମ ହିନ୍ଦୁ ଧର୍ମର ଲୋକ ବିଶେଷକରି ପରୋପକାରୀ ସବୁ ଧର୍ମକୁ ସେମାନେ ଭଲପାଆନ୍ତି ସମସ୍ତଙ୍କୁ ନିଜର ବୋଲି ଭାବିଥାନ୍ତି ସେଥିପାଇଁ ହିନ୍ଦୁ ଧର୍ମ ଦୁନିଆର ସବୁଠାରୁ ଶ୍ରେଷ୍ଠ ଧର୍ମ ଆଉ ଏହି ଧର୍ମର ଲୋକମାନେ ସବୁଧର୍ମର ଲୋକଙ୍କୁ ଭଲପାଇବା ସ୍ନେହ ଶ୍ରଦ୍ଧା ସମସ୍ତଙ୍କୁ ସମ୍ମାନ ଦେଇଥାନ୍ତି ସେଥିପାଇଁ ମୁଁ ମୋ ଧର୍ମ ହିସାବରେ ମୁଁ ସମସ୍ତଙ୍କୁ ପ୍ରେମ ଯତ୍ନ ସ୍ନେହ ଶ୍ରଦ୍ଧା ସମ୍ମାନ ସମସ୍ତଙ୍କୁ ଦେଇଥାଏ ଆଉ ସମସ୍ତେ ମଧ୍ୟ ମୋର ନୀତି ଗତି ଆଦର୍ଶ ସମସ୍ତେ ଦେଖି ମୋତେ ମଧ୍ୟ ସମସ୍ତେ ମଧ୍ୟ ଭଲପାଇବା ଦେଇଥାନ୍ତି ସେଥିପାଇଁ ମୁଁ ଯେକୌଣସି ଗୋଷ୍ଠୀ କିମ୍ବା ଯେକୌଣସି ସଭାସମିତିରେ ଯୋଗଦିଏ ସେଇଠି ମଧ୍ୟ ମୁଁ ସମସ୍ତଙ୍କୁ ଭଲପାଇବା ଦେଇଥାଏ ସମସ୍ତଙ୍କୁ ସମ୍ମାନ ଦେଇଥାଏ ମୁଁ କୌଣସିପ୍ରକାର କାହାକୁ ବେସମ୍ମାନ କରେନାହିଁ ଆଉ ଏଥିପାଇଁ ମୋତେ ସମସ୍ତେ ମଧ୍ୟ ଭଲପାଇଥାନ୍ତି